ହଁ କିଏ ସ୍ମିତା କହୁଥିଲ କି ମୁଁ କଣ କହୁଥିଲି କି ଏ ମୋତେ ମୋ ସାଙ୍ଗ ଗୋଟେ ନମ୍ବର ତମର ଦେଲେତ ସେ ଫୋନ୍ କରିଥିଲି ମୋର ବାପା ମାଆଙ୍କର ଟିକେ ଦେହ ଭଲ ନାହିଁ ତ ଟିକେ ଆମ ଘରେ ଆସିକି ତାଙ୍କର ଦେଖା ଶୁଣା କରିପାରିବା କି କହୁଥିଲି

ହଁ ସେମାନଙ୍କର ଷାଠିଏ ପ୍ଲସ୍ ହେଇଗଲାଣି ସେମାନେ କିଛି କରିପାରୁନାହାନ୍ତି ଆମେ ଘରେ ରହୁନୁ ତ ବାହାରେ ରହୁଛୁ ତମେ ଆସିକି ଟିକେ ବାପା ମାଆ ଦେଖାଶୁଣା କରିପାରିବ କି ହଁ ତମେ ଆସିଲେ କଥା ହେବାନାହିଁ କି ତମେ ଆଗ ଆସ ଆସିକି ତ ଦେଖ ତମେ କେତେ କ'ଣ କହୁଛ

ମୁଁ ଆପଣ ସିନା କହିବେ କେତେ ନେବେ ବୋଲି ମୋର ମୋର କାମ କିନ୍ତୁ କ'ଣ କ'ଣ ହେବ ମୁଁ କହିଦେଉଛି ଦେଖ ସକାଳୁ ଉଠିକି ବାପା ମାଆଙ୍କୁ ତାଙ୍କର ସକାଳ ଶୌଚ କାମ ସାରିବାକୁ ପଡ଼ିବ ଲାଟ୍ରିନ୍ ବାଥ୍ରୁମ୍ ନେବାକୁ ପଡ଼ିବ ତାଙ୍କର ଦେହ ଖରାପ ରହୁଛି ସବୁବେଳେ ଠିକ୍ ଟାଇମ୍ରେ ମେଡ଼ିସିନ୍ ଦେବ ତା'ପରେ ତାଙ୍କର ସବୁବେଳେ ଟିକେ ମସାଜ କରିଦେଉଥିବ ଗୋଡ଼ ହାତ ତେଲ ଲଗାଇକି ପୁଣି ଘର କାମ ଅଛି ସେମାନଙ୍କୁ ରୋଷେଇବାସ କରିକି ଠିକ୍ ସମୟରେ ଖାଇବା ଦେବ ମେଡ଼ିସିନ୍ ଠିକ୍ ସମୟରେ ଦେବ ମୋର ଏତେ ସବୁ କାମ ଅଛି ସବୁ ତମର ନିଜର ଭାବିକି କରିବାର ଅଛି ତମେ କୁହ କେତେ କ'ଣ ତମେ କେତେରେ ହେଲେ କରିବ ମୋତେ ଯଦି ସେଥିରେ ଠିକ୍ ଲାଗୁଛି ତ ମୁଁ କହିବି

ହଁ ହଁ

ବାର ହଁ ଆସନ୍ତୁ ଆଗ ଆସନ୍ତୁ ଦେଖିକି କଥା ହେବା କେତେ କ'ଣ ଆସିକିରି କଥା ହେବା ନାହିଁ ନାହିଁ ଆଉ ଟିକେ କମାନ୍ତୁ ଦଶ କରିଦିଅନ୍ତୁ ତା'ପରେ ତମେ ତ ତମ ନିଜ ଘର ବୋଲି ରହିବନା ଏଇଠି ଖାଇବ ଏଇଠି ସବୁ କରିବ ସବୁ ଏଇଠି କରିକି ରହି ହଁ ହଉ ଦଶ କରିଦିଅ ହେବନି ଆମେ କିନ୍ତୁ ବାହାରେ ରହୁଛୁ ସମସ୍ତେ ନାହିଁ ହେବ କ'ଣ ପାଇଁ ନାହିଁ ତମେ ଆଗ ଆସ ଘରକୁ ଦେଖିକି ସମସ୍ତେ ହଁ ହଁ ହଁ ହଉ ଆଉ ଆଉ ଦେଖିକି ବୁଝିକି କହୁଛି କେତେ କ'ଣ କହିବେ କ'ଣ କରିବେ ଆସିକି ଟିକେ ଘରେ ଆଗ ଦେଖିକି ବାପା ମାଆଙ୍କର ଦେଖାଶୁଣା ଟିକେ କର ହଁ ହଁ ଆଉ ନିଜ ଘର ଭାବିକି ରହିବ ଏବେ କେଉଁଠି ଅଛ କି

ସେତିକିରେ ତମେ ଖୁସି ଅଛ ତ ଦଶରେ